ହଁ ମୁଁ ଟି ଭି ଦେଖେ ନ୍ୟୁଜ୍ ବି ଦେଖେ ଆଉ ବହୁତ ବି ଦୂରରୁ ବହୁତ ଖବର ଦେଖେ ଏମିତି ଓଟିଭି ସବୁ ନ୍ୟୁଜ୍ ଦେଖେ ସେଥିରେ ବହୁତ ବୁଝେ ତାଙ୍କ କଥା ବି ବହୁତ ଭଲ ଲାଗେ ମନୋରଞ୍ଜନ ବି କରେ ସେମିତି ବି ନ୍ୟୁଜ୍ରେ ବହୁତ ଅନେକ ପ୍ରକାର ଖବର ବି ଆସେ ଟିଭିରେ ଦୂରଦର୍ଶନର ଖବର ଏମିତି ବହୁତ କିଛି ଭଲ ବୁଝିବାର ଖବର ଆସେ ଆମେ ବହୁତ ବୁଝି ବହୁତ ଶୁଝି ଦେଖୁ ତି ମନୋରଞ୍ଜନ ହୁଏ ମନୋରଞ୍ଜନ ଓ ବିଷୟଙ୍ଗ ନ୍ୟୁଜ୍ ଦେଖୁ ବହୁତ ଭଲ ଲାଗେ ସେମିତି ବହୁତ ବୁଝାନ୍ତି ବହୁତ ଭଲ ଲାଗେ ତାଙ୍କ ନ୍ୟୁଜ୍ ଦେଖି ଖୁସି ବି ଲାଗେ ଆଉ ବହୁତ ମନୋରଞ୍ଜନ ବି ହୁଏ ସବୁକିଛି ଜାଣୁ ସବୁକିଛି ଶିଖୁ ସବୁକିଛି ଶୁଣିବାରୁ ସୁଯୋଗ ମିଳିଥିଲା ଟିଭିରେ